ଭାରତରେ ଅନେକ ପ୍ରକାରର ଧାର୍ମିକ ସ୍ଥଳ ରହିଅଛି ଏବଂ ଏହା ବହୁ ପୁରାଣକାଳରୁ ରହିଅଛି ଏହି ଭାରତର ଅନେକ ପ୍ରକାର ସାଂସ୍କୃତିକ ପରମ୍ପରା ସହ ପାଳିତ ମଧ୍ୟ ହେଉଅଛି ଭାରତବର୍ଷରେ ଅନେକ ପ୍ରକାର ପର୍ବପର୍ବାଣି ପାଳନ କରାଯାଏ ସେଥିମଧ୍ୟରୁ ପୁରୀର ଜଗନ୍ନାଥ ମନ୍ଦିର ମଧ୍ୟ ଏକ ଅନ୍ୟତମ କାରଣ ଭାରତରେ ଓଡ଼ିଶାର ଏକ ପୁରୀର ଜଗନ୍ନାଥ ମନ୍ଦିର ଅନ୍ୟତମ ସେହିପରି ଆମ ଓଡ଼ିଶାରେ ଅନେକ ପ୍ରକାରର ଧାର୍ମିକସ୍ଥଳ ରହିଅଛି ଯଥା ସମଲେଶ୍ଵରୀ ମନ୍ଦିର ବା ସମଲେଶ୍ଵରୀ ମନ୍ଦିର ଯାହା ସମ୍ବଲପୁର ଠାରେ ଅବସ୍ଥିତ ସେହିପରି ଭଦ୍ରକର ବାବା ଆଖଣ୍ଡଳମଣିଙ୍କର ମନ୍ଦିର ମଧ୍ୟ ପ୍ରସିଦ୍ଧ ସେହିପରି ଭାବରେ ଭାରତର ଅନେକ ସ୍ଥଳରେ ଅନେକ ପ୍ରକାରର ଧର୍ମାନ୍ ବା ଧର୍ମ ଧାର୍ମିକ ସ୍ଥଳ ଅବସ୍ତିତ ଅଛି ସେହିପରି ଭାବରେ ଭାରତର ଲଦାଖ ବା ଭାରତର ଅନ୍ୟ କୌଣସି ଜାଗାରେ ଅନ୍ୟ ଅନ୍ୟ ପ୍ରକାର ପର୍ବପର୍ବାଣି ପାଳନ କରାଯାଏ ଏବଂ ସେହିପରି ଭାବରେ ଅଛି ବାବା କେଦାରନାଥ ଯାହା କେଦାରନାଥ ଠାରେ ବାବା ଶିବଙ୍କୁ ପୂଜା କରାଯାଏ ସେହିପରି ଭାବରେ ପୁରୀର ରଥଯାତ୍ରା ମଧ୍ୟ ଏକ ବହୁତ ବଡ଼ ପର୍ବ ଯାହା ଓଡ଼ିଶାବାସୀଙ୍କର ଏକ ଗୌରବ ପର୍ବପର୍ବାଣି ମଧ୍ୟରେ ପୁରୀର ଜଗନ୍ନାଥ ମନ୍ଦିର ଅନ୍ୟତମ କାରଣ ପୁରୀରେ ଜଗନ୍ନାଥଙ୍କୁ ପୂଜା କରାଯାଏ ଏବଂ ଏହା ବର୍ଷକୁ ଥରେ ବଡ଼ ଫେଷ୍ଟିଭାଲ୍ ବା ବଡ଼ ପର୍ବ ହିସାବରେ ତାହାକୁ ପାଳନ କରାଯାଏ ଏହି ପର୍ବରେ ଜଗନ୍ନାଥଙ୍କ ସହ ଜଗନ୍ନାଥଙ୍କର ଭାଇ ବଳଭଦ୍ର ଏବଂ ଜଗନ୍ନାଥଙ୍କର ସାନ ଭଉଣୀ ସୁଭଦ୍ରାଙ୍କୁ ମଧ୍ୟ ପୂଜା କରାଯାଏ ଏବଂ ବର୍ଷକୁ ଥରେ ମାତ୍ର ସେମାନେ ବାହାରକୁ ଆସି ରଥରେ ବସି ସେମାନେ ନିଜ ମାଉସୀ ଘରକୁ ଯାତ୍ରାକରନ୍ତି ତାହା ଓଡ଼ିଶାବାସୀ ବହୁ କ୍ଷେତ୍ରରେ ଏବଂ ବହୁପରିମାଣରେ ଏକାଠି ହୋଇ ତାହାକୁ ପାଳନକରନ୍ତି ଏବଂ ଏହି କ୍ଷେତ୍ରରେ ଅନେକ ଲୋକ ଜନଗହଳି ହୋଇକି ତାହା ପାଳନକରନ୍ତି ଏବଂ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଏହା ପାଳନ କରାଯାଏ ମୁଖ୍ୟତଃ କୋରାପୁଟ ଭୁବନେଶ୍ୱର ଏବଂ ରାଉରକେଲା ଭଳି ଅଞ୍ଚଳରେ ମଧ୍ୟ ଏହାକୁ ପାଳନ କରାଯାଏ ଯାହା କ୍ଷେତ୍ରରେ ଅନେକ ଲୋକ ଅନେକ ପ୍ରକାର ଆନନ୍ଦ ହୋଇଥାନ୍ତି